ମୋ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ଖଣ୍ଡବାକ୍ୟ ରୂଢ଼ି ଗୁଡ଼ିକ ବ୍ୟବହୃତ ହୋଇଥାଏ ମୋର ସାହିତ୍ୟ ବହି କିମ୍ବା ଲେଖିବା ସମୟରେ ଖଣ୍ଡବାକ୍ୟ ରୂଢ଼ି ବ୍ୟବହାର କରାଯାଏ ଆଉ କଥାବାର୍ତ୍ତା ହେଲାବେଳେ ଖଣ୍ଡବାକ୍ୟ ରୂଢ଼ି ଗୁଡ଼ିକ ବେଳେବେଳେ ଆବଶ୍ୟକ ହୁଏ ହୁଏ ନାହିଁ ତା'ପରେ ଆମର ଖଣ୍ଡ ରୂଢ଼ି ରୂଢ଼ି ଖଣ୍ଡବାକ୍ୟ ଗୁଡ଼ିକ ହେଉଛି ଆମର ବାକ୍ୟ ହେଉଛି ମୁଁ ତ ଅଣ୍ଟାବିନ୍ଧା ବସିଛି ତାର ରୁଢ଼ି ହେଉଛି ଅଣ୍ଟା ବାନ୍ଧିବା ଆଉ ଗୋଟେ ବାକ୍ୟ ହଉଛି ତୁମେ ସେ ଅସିଆ କାଳର ମସିଆ କଥା କୁହ ନା ତାର ରୂଢ଼ି ହଉଛି ଅସିଆ କାଳର ମସିଆ କଥା ଆଉ ଗୋଟେ ବାକ୍ୟ ହଉଛି ସରକାରଙ୍କର ଅନ୍ଧ ବୁଝାମଣା ପାଇଁ କିଛି ପ୍ରତିକାର ନାହିଁ ସେଇଥିରେ ରୂଢ଼ି ହଉଛି ଅନ୍ଧ ବୁଝାମଣା ଆଉ ଗୋଟେ ବାକ୍ୟ ହେଉଛି ତୁମେ କାହିଁକି ବୃଥାଟାରେ ଅରଣ୍ୟ ରୋଦନ ଏଇଥିରେ ରୂଢ଼ି ହେଉଛି ଅରଣ୍ୟ ରୋଦନ